ହଁ ଓଡ଼ିଆ ଭାଷା ଗଣମାଧ୍ୟମର ବିଭିନ୍ନ ପ୍ରକାର ଶିକ୍ଷା ବ୍ୟବସ୍ଥାର ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି ଯେପରିକି ଆଜି କାଲି ଆମର ବିଭିନ୍ନ ପ୍ରକାର ସ୍ଥାନରେ ଓଡ଼ିଆର ପୋଷ୍ଟର ମରାଯାଉଛି ଯେମିତି ତ କୁହାଯାଇଛି ସରକାରଙ୍କ ତରଫରୁ ପ୍ରତି ଯେ କୋଣସି ଦୋକାନ ହେଉ ସବୁ ଓଡ଼ିଆରେ ଆମକୁ ତାଲିକା କରିକି ଦେଉଛନ୍ତି ସ୍କୁଲ୍ କଲେଜର ନାମ ଇଂଲିଶରେ ଲେଖା ନଯାଇ ଓଡ଼ିଆରେ ଲେଖା ଯାଉଛି ଆଉ ଆମର ଗଣମାଧ୍ୟମ ଯେମିତି ମାଧ୍ୟମରେ ଆମେ ଓଡ଼ିଆ ଏଇ ସବୁ ବିଷୟରେ ଜାଣିପାରୁଛୁ ଓଡ଼ିଆରେ ଆମର ଯେଉଁ ନ୍ୟୁଜ୍ ଆସୁଛି ସେଇଟା ପଢ଼ାଯାଉଛି ଯେଉଁଟାକି ଆମକୁ ବୁଝିବାକୁ ସହଜ ହେଉଛି ଏବଂ ଆମେ ଅନେକ ପ୍ରକାରର ସୁବିଧା ପାଇ ପାରୁଛୁ